ମୁଇଁ ତ ରକ୍ କ୍ଲାଇମ୍ବିଂ ବିଷୟରେ ନାଇଁ ଜାଣି କେବେବି ତ ତାର ଦାୟିତ୍ୱ କାଣା ଆଉ ସେ ବିଷୟରେ କାଣା ମୁଇଁ ପ୍ରତିଶ୍ରୃତି ଦେବି ମୁଇଁ ତ ସେ ବିଷୟରେ ଯଦି ନାଇଁ ଜାଣି ବେଲେ ସେ ବିଷୟରେ କହି କରିବି କିଛି ଲାଭନେନ ଅଯଥାରେ ରଙ୍ଗ୍ ଗୋଟେ ଲୋକେ ପ୍ରତିଶୃତି ଦବାଟା ଠିକ୍ ନାଇଁସି ମାନେ ଭୁଲ ପ୍ରତିଶୃତି ଦବା ଠିକ୍ ନାଇଁସି ତେଣୁକରି ସେ ବିଷୟରେ ମୁଇଁ ନାଇ ଜାଣି ବୋଲିକରି ମୁଇଁ କିଛି ନି କହେ